ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଛାତ୍ରବୃତ୍ତି ପ୍ରଦାନ କରାଯାଏ ସେଗୁଡ଼ିକ ହେଉଛି ନିମ୍ନ ପ୍ରାଥମିକ ଉଚ୍ଚ ପ୍ରାଥମିକ ଏନ୍ ଆର୍ ଟି ଏସ୍ ଏନ୍ ଟି ଏସ୍ ସିନିୟର୍ ମେରିଟ୍ ସ୍କଲରାସିପ୍ ସ୍କିମ୍ ପି ଜି ମେରିଟ୍ ସ୍କଲାରସିପ୍ ପଠାଣି ସାମନ୍ତ ଗଣିତ ସ୍କଲାରସିପ୍ ବିଜୁ ସଶକ୍ତିକରଣ ଯୋଜନା ଇତ୍ୟାଦି ଆମ ରାଜ୍ୟରେ ଛାତ୍ରୀମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ କରାଯାଏ ଯେମିତି କି ପ୍ରେରଣା ଆଶା ଶିକ୍ଷାର ସମୃଦ୍ଧି ଇତ୍ୟାଦି ଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କରିବା ଦ୍ୱାରା ନିମ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଆକର୍ଷିତ ହେଇଥାନ୍ତି ଗରିବ ଶ୍ରେଣୀର ଛାତଛାତ୍ରୀ ମାନେ ବୃତ୍ତିରେ ମିଳୁଥିବା ଟଙ୍କା ନିଜର ପାଠପଢ଼ାରେ ଲଗାନ୍ତି ଓ ସେମାନଙ୍କ ପିତାମାତା ପିଲାମାନଙ୍କ ପାଇଁ ଯୋଗାଉଥିବା ଆର୍ଥିକ ଖର୍ଚ୍ଚରେ ମଧ୍ୟ ଏହା ସାହାଯ୍ୟ କରିଥାଏ